ପାରମ୍ପରିକ ଚାଷ ଯେବେ ହେଉଥିଲା ସେତେବେଳେ ଆମର ବଳଦ ଦ୍ୱାରା ଚାଷ କରାଯାଉଥିଲା ବଳଦ ମଇଁଷି ଦ୍ୱାରା ଚାଷ କରାଯାଉଥିଲା କିନ୍ତୁ ବର୍ତ୍ତମାନ ଆମର ପାୱାର୍ ଟିଲର୍ ଟ୍ରାକ୍ଟର୍ ରୋଟର୍ ଏମିତି କାମ ହେଉଛି ଆଉ କିନ୍ତୁ ଆଗରୁ କ'ଣ ହେଉଥିଲା ସାର ଏତେ ବିଲରେ ଦିଆଯାଉନଥିଲା ଜୈବିକ ଗାଈର ଗୋବର ଖତ ଏସବୁ ଜମିରେ ପଡ଼ି ଉର୍ବରତା ହେଉଥିଲା କିନ୍ତୁ ଏବେ ବିଭିନ୍ନ ପ୍ରକାର ସାର ଆମର ରାସାୟନିକ ସାର ସବୁ ସାର ସବୁ ବିଲରେ ଜମିରେ ପଡ଼ା ଯାଉଛି ଗ୍ରୁମର୍ ୟୁରିଆ ଏସବୁ ଦିଆଯାଉଛି ତା'ପରେ ଜମିରେ ପୋକ ଲାଗିବା ପାଇଁ କୀଟନାଶକ ଔଷଧ ସବୁ ବିଲରେ ପଡ଼ୁଛି ଆଉ ଆଗ ପୂର୍ବ ପାରମ୍ପରିକ ଚାଷ ଆଉ ଆଜିର ଚାଷ ଭିତରେ ବହୁତ ଫରକ ଏମିତି ଆଉ